ମୋ ପାଖରେ ଥିବା ପାଞ୍ଚ ଜଣଙ୍କ ନାମ ହେଉଛି ରାମ ପ୍ରକାଶ ମଣ୍ଡଳ କପୁ କୁମାର ମଣ୍ଡଳ ଚନ୍ଦ୍ରଶେଖର ମଲ୍ଲିକ ଜିତେନ୍ଦ୍ର କୁମାର ଦେହୁରୀ ଗଗନ ମଣ୍ଡଳ